ମୁଁ ମୋ ଜୀବନରେ ନିଷ୍ପତି ନେଲି ଯେ ମୋ ଛୁଆମାନେ କେମିତି ଭଲ ସ୍କୁଲରେ ପାଠ ପଢ଼ିବେ ଏବଂ ପାଠ ପଢ଼ିକି ମଣିଷ ହେବେ କିନ୍ତୁ ଆମର ଆର୍ଥିକ ଅବସ୍ତା ଭଲ ନ ଥିବାରୁ ମୋ ସ୍ଵାମୀ ମନା କରିଥିଲେ ପାଠ ପଢ଼ିବାକୁ ମୁଁ ଗଲେ ଦୁଇ ଦୁଇଟା ଛୁଆକୁ ଆମେ ପାଠ ପଢ଼ାଇଲେ ସୁବିଧା ନାହିଁ କିନ୍ତୁ ମୁଁ ନିଷ୍ପତି ନେଲି ଯେ ନାହିଁ ମୋ ଦୁଇ ଛୁଆକୁ ମୁଁ ଭଲ ସ୍କୁଲରେ ପାଠ ପଢ଼ାଇକି ମଣିଷ କରିବି